ହଁ ଆପଣ କିଏ କହୁଛନ୍ତି ହଁ ସାର ସବୁ ସୁବିଧା ଅଛି ଆମର ଗୋବର ରେ ମେଡ଼ିକାଲ ଅଛି ଆମର ସବୁ ସୁବିଧା ଆମର ସାଢ଼େ ଦଶ ଟାରୁ ରାତି ନଅ ଟା ପର୍ଯ୍ୟନ୍ତ ଖୋଲା ରହୁ ଯେ ମୁଁ ସେ ରାତି ନଅ ଟା ପର୍ଯ୍ୟନ୍ତ ମୁଁ ରୁହେନି ଆଉ ଗୋଟେ ଡକ୍ଟର ଆସିକି ରୁହନ୍ତି ହଁ ସେଇଠି ସବୁ ସୁବିଧା ଅଛି ଆପଣଙ୍କୁ ହେଲଥ କାର୍ଡ଼ ଦିଆ ହୋଉଛି ନା ସେ ହେଲଥ କାର୍ଡ଼ ରେ ଆପଣ ପାଞ୍ଚଲକ୍ଷ ଟଙ୍କା ସଲା ପର୍ଯ୍ୟନ୍ତ ଆମେ ସବୁ ବୁଝିବୁ ପଇସା ସାତଲକ୍ଷ ଟଙ୍କା ପରେ ସାରିଲେ ଆପଣ ବୁଝିବେ ହଁ ଆପଣଙ୍କୁ ସକାଳେ ରୁଟି କ୍ଷୀର ମିଳିବ ଆଉ ଉପରେ ବେଳା ଘଣ୍ଟେ ଖାଇବାକୁ ଭାତ ଯାହା ମିଳିବ ରାତି କି ଖାଇବାକୁ ମିଳିବ ନାଇଁ ନାଇଁ ସବୁ ଆମେ ବୁଝିବୁ ହଁ ସବୁ ଖୋଇବାକୁ ସବୁ ସୁବିଧା ଆପଣ ମାନଙ୍କୁ ଯେତେ ଦିନ ରଖିବା ଦରକାର ଆମେ ସେତେଦିନ ସବୁ ରଖିବୁ ସବୁ ତାଙ୍କ ଟ୍ରିଟମେଣ୍ଟ କରିବୁ ଆପଣଙ୍କ ନାଁ କଣ କି ଆପଣ ଗୋବରା ମେଡ଼ିକାଲ କୁ ଆସିବେ ଠିକ ଅଛି ଗୋବରା ମେଡ଼ିକାଲ ରେ ରୋଡ଼ ରେ ମେନ ରୋଡ଼ ରେ ମେନ ରୋଡ଼ ରେ ହଁ ଗୋବରା ମେଡ଼ିକାଲ ରେ ଗୋବରା ଯାହାକୁ ପଚାରିବେ ଗୋବରା ମେଡ଼ିକାଲ ଟା କୋଉଠି ସମସ୍ତେ କହିଦେବେ ଗୋବରା ମେଡ଼ିକାଲ ଟା କୋଉଠି ଠିକ ଅଛି ହଁ କଣ କହିଲେ ସବୁ ସବୁ ସବୁ ଆପଣଙ୍କ ସବୁ ଗାଧେଇବା ଫାଦେଇବା ସବୁ ସୁବିଧା ଆମେ ବୁଝିବୁ ହେଲା ଆପଣ ଖାଲି ସେ ହେଲଥ କାର୍ଡ଼ ଆପଣ ଆଧାର କାର୍ଡ଼ ଆଉ ଧରିକି ସକାଳ ଦଶ ଟା ଅଧେ ରେ ଦଶ ଟା ଅଧେ ନୁହେଁ ସାଢ଼େ ବାରଟାରେ ସାଢ଼େ ବାରଟାରେ ଆପଣ ଆସନ୍ତୁ ହେଲା ଆମେ ସବୁ ବୁଝିବୁ ଆପଣଙ୍କ କାମ ସବୁ ହେଲା ଆପଣଙ୍କ ମାଆ କୁ କି ରୋଗ କଣ ହେଇଚି ଆପଣଙ୍କ ମାଆକୁ କଣ ରୋଗ ହେଇଚି ହଁ ହଁ ଠିକ ଅଛି ଆମେ ବୁଝିବୁ ଆପଣଙ୍କ ମାଆ କୁ କି ରୋଗ କଣ ହେଇଚି ଆମେ ସେଇଟା ଆପଣଙ୍କୁ କମସେ କମ ସାତରୁ ଆଠ ଦିନ ରଖିବୁ ହେଲା ସବୁ ସବୁ ଖାଇବା ସୁବିଧା ସବୁ ସବୁ ସୁବିଧା ଆପ ଆମେ ଆପଣଙ୍କୁ ଗୋଟେ ପାର୍ସୀନାଲ ରୁମ ଦବୁ ହେଲା ଆପଣଙ୍କୁ ସାତରୁ ଆଠ ଦିନ ରଖିବୁ ଆପଣ ସେ ହେଲଥ କାର୍ଡ଼ ଆପଣ ଆଧାର କାର୍ଡ଼ ଧରି ବାରଟାରେ ମାଆଙ୍କୁ ଧରି ଆସନ୍ତୁ ସାଢ଼େ ବାରଟାରେ ହଁ କଣ କହିଲେ କଣ କହିଲ ସବୁ ସବୁ ଆପଣଙ୍କୁ ଆପଣଙ୍କୁ ପୁରା ଗୋଟେ ରୁମ ଦିଆଯିବ ସେଇରେ ଲେଟିନ ଗାଧେଇବା ଖାଇବା ସବୁ ଆପଣଙ୍କୁ ଟାଇମ ରେ ସବୁ ଆପଣଙ୍କୁ ଦିଆଯିବ ହୋଉ ପେସେଣ୍ଟ ପାଇଁ ଗୋଟେ ରୁମ ଆପଣଙ୍କ ପାଇଁ ଅଲଗା ଗୋଟେ ରୁମ ରହିଛି ଠିକ ଅଛି ଆପଣ ଆପଣ ସାଢ଼େ ବାରଟାରେ ଆପଣଙ୍କ ମାଆଙ୍କୁ ଧରି ହେଲଥ କାର୍ଡ଼ ଧରି ଆସନ୍ତୁ ଆପଣ ପାଞ୍ଚ ଲକ୍ଷ ଟଙ୍କା ସରିଲା ପର୍ଯ୍ୟନ୍ତ ଆମେ ଆପଣଙ୍କ ସବୁ କଥା ବୁଝିବୁ ଠିକ ଅଛି ହୋଉ ରଖିଲି